ଦିଦି ନମସ୍କାର ଭଲ ଅଛ ହଁ ମୋତେ ବୁକ୍ କେତେଟା କିଣିବାର ଥିଲା ହଁ ସେ ହଁ ମୋତେ ଫିଜିକ୍ସର ବୁକ୍ ଗୁଟେ ନେବାର ଥିଲା ନାଇଁ ମୋତେ ଫିଜିକ୍ସର ନେବାର ଥିଲା ଆଉ ପୁରୁଣା ବହି କେତେଟା ବିକିବାର ଥିଲା ଶହେ ଟଙ୍କାରେ କିଣିଥିନି ତିନିଟା ବିକିବାର ଅଛି ହଁ ତ ଦେଖ ତୁମେ ତୁମେ ଯେତେ ଲାଭ୍ ହେଉଛୁ ସେଇ ହିସାବରେ ରେଟ୍ କହ ପଚାଶ କି ଷାଠିଏ ହଁ ଠିକ୍ ଅଛି ଏମ୍ତି ହେଲେ ହଁ ଯିବ ଠିକି ହଁ ମୋତେ ସେ ଫିଜିକ୍ସର ବହି ଗୁଟେ ଦିଅ କାଢ଼ି ଦିଅ ହଁ ବିକି ମୁଇଁ ତା'ର

ଆଉ ବାୟୋଲୋଜିର ଅଛି କି ହଁ ହଁ ବାୟୋଲୋଜିର ଗୁଟେ କାଢ଼ି ଦେଇଥିବ ଆଉ କେମିଷ୍ଟ୍ରିର ଗୁଟେ ହଁ ପ୍ଲସ୍ ଟୁର କାଁ କାଁ ବହି ଅଛେ ସାଇନ୍ସର ଅଛେ ହଁ ହଁ ସାଇନ୍ସର ଏମିତି ହେଲେ ମ୍ୟାଥ୍ ମ୍ୟାଥମେଟିକ୍ସ୍ ଗୁଟେ କାଢ଼ି ଦେଇଥିବ ଆଉ ତା' ଟେଷ୍ଟ୍ପେପର୍ କେତେଟା କାଢ଼ି ଦେଇଥିବ ଆଉ ନାଇଁ ଆଉ ବହି ତ ନେବାର ନାଇଁ ନା କେତେ ବହି ଆଉ ବହି କେତେଟା ଅଛି ଆଉ କିଣିବ ଭଲ୍ ପୁରୁଣାଟା ନାଇଁ ଇ ଟେନ୍ଥର ଅଛି କେତେଟା ଆଉ ନାଇଁନ୍ଥର ଅଛି ହଁ ହଁ କେତେଟା ରଖବ ଯେ ଟେନ୍ଥର ପାଞ୍ଚଟା ଅଛି ଆଉ ନାଇଁନ୍ଥର ଦୁଇଟା ହଁ ହେଟା ତ କେତେ ରେଟ୍ରେ ନେବ କହୁଛେଁ ଅଁ ହଁ ଯେ ଟେନ୍ଥର ପାଞ୍ଚଟା ବୋଲୁଛେଁ ଆଉ ନାଇଁନଥର ତିନିଟା ତ ଆଠ୍ଟାକେ କେତେ କେତେ ଟଙ୍କା କରବ ହଁ ଆଠ୍ଟା ହଁ ହଁ ଠିକ୍ ଅଛି ଏମିତି ହେଲେ ହଁ ହଁ ତାକୁ ପ୍ୟାକ୍ କରିଦିଅ ନାଇଁ ନାଇଁ ରଖିଛି ତ ଆଉ କେବେ ଦରକାର ହେଲା ଆସିବି ମୁଁ କିନତେ ନାଇଁ ନାଇଁ ଆର ବିକିମି ନାଇଁ ଏତେ ନା ଦେଉଛି ନା ବହି ମୋତେ ପ୍ୟାକ୍ କରିଦିଅ